ଦିନେ ମୁଁ କାକେରା ପିଠା ଛାଣୁଥିଲି ଛାଣିଲା ବେଳେ ମୋ ହାତରୁ ଚଟୁ ଟିଏ ଖସି ତେଲରେ ପଡ଼ିଗଲା ମୋ ହାତରେ ଏତେ ଜୋର୍ରେ ଫୋଟକା ଉଠିଲା ଆଉ କହିବାକୁ ନାହିଁ ଯିଏ ଦେଖିଲା ଆଶ୍ଚର୍ଯ୍ୟ ହେଲା ଯେ ଏତେ ଜୋର ଫୋଟକା ତୋର କ'ଣ ହେଇଯାଇଛି ରେ ମୁଁ କହିବାକୁ ଲାଗିଲି ମୁଁ ଆଜି କାକେରା ପିଠା କରୁଥିଲି ସେଥିପାଇଁ ଚଟୁଟା ଖସିଗଲା ତେଲ ପଡ଼ି ମୋର ଏମିତି ଫୋଟକା ହେଲା ଫୋଟକାଟା ବି ବହୁତ ଭୟନକ ଭାବରେ ହୋଇଥିଲା ସେହି ଫୋଟକା ଫାଟି ପାଚିଗଲା ମତେ ବହୁତ କଷ୍ଟ ଯନ୍ତ୍ରଣା ହେଲା ବହୁତ ଦିନ ପୋଡ଼ା ଘା ଟି ପାଚିକି ରହିଲା ସେଥିରେ ମୁଁ ମୋ ମା ଘରେ ବନେଇ ଥିବା ରନ୍ଧା ନଡ଼ିଆ ତେଲ ଲଗାଇଲି ବହୁତ ଦିନ ଲଗେଇଲା ପରେ ପ୍ରାୟ ମାସେ ପାଖାପାଖି ହେଲା ମୋ ଘା ଶୁଖିବାକୁ ଲାଗିଲା ମେଡ଼ିକାଲ୍ ଯାଇ ମଧ୍ୟ ମଲମ ମଧ୍ୟ ଆଣିକି ଲଗେଇେଇଲି ଏହାପରେ ଏତେ ଯତ୍ନ ନେବା ପରେ ତା'ପରେ ସେ ମୋ ଘାଟା ଧୀରେ ଧୀରେ ଭଲ ହେବାକୁ ଲାଗିଲା ଏତେ ଜୋର୍ସେ ଆଘାତ ଲାଗିଥିଲା ଯେ ଏତେ କଷ୍ଟ ହେଉଥିଲା ଭାବୁଥିଲି କାହିଁକି ଏଇ ପିଠା ଛଣାରେ ବସିଲି ରୋଷେଇ କରିବାକୁ ହେଲେ ଯତ୍ନରେ କରିବାକୁ ପଡ଼ିଥାଏ ଘା' ଟି ବହୁତ ଆଘାତ ଲାଗିଥିଲା ଧୀରେ ଧୀରେ ଧୀରେ ଧୀରେ କରି ଭଲ ହୋଇଲା